ହ୍ୟାଲୋ ହଁ ଯିବା ବୁଲି ଉଲା ପାହାଡ଼ ହଁ ଯିବା ବସ୍ରେ ଗୋଟେ ବସ୍ ରିଜର୍ଭ କରିଦେବା ତମ ଫ୍ୟାମିଲି ଆମ ଫ୍ୟାମିଲି ଯିବା ସବୁ ବୁଲିକି ଆସିବା ଆଉ ଉଲା ପକଡ଼ା ପାହାଡ଼ ଆଉ ହଁ ନୂଆ ବର୍ଷକୁ ଯିବା ସେଠି ଆମେ ହଁ ସେଠି ଯିବା ସେଠି ସବୁ ତ ନେଇଥିବା ଜିନିଷପତ୍ର ସବୁ ନେଇଯାଇଥିବା ସେଠି ଭୋଜିଫୋଜି କରିବା ବୁଲାବୁଲି କରିକି ଆସିବା ସବୁ ଆଉ ଆମେ ଯିବା ସାହି ପଡ଼ିଶା ଯିବା ସବୁ ସାହି ପଡ଼ିଶା ନେଇକି ଯିବା ଯିଏ ବାହାରିବ ତାଙ୍କୁ ନେଇକି ଯିବା ନି ବାହାରୁଛନ୍ତି ଯିବେ ବୋଲିକି ହଁ ନୂଆ ବର୍ଷକୁ ତ ଯିବା ଆଉ ଗାଡ଼ି ଭଡ଼ା କେତେ କରିବା ଭଡ଼ା କେତେ ଲେଖାଁ କରିବା ହଁ ହୁଁ ହୁଁ ହୁଁ ହୁଁ ହୁଁ ହୁଁ ହୁଁ ହୁଁ ହୁଁ ହୁଁ ହୁଁ ହୁଁ ନା ତମେ ବୁଝ ଗାଡ଼ି

ହଁ ହଁ କେତେ ତାରିଖରେ ଆସ ନୂଆ ବର୍ଷକୁ ନୂଆ ବର୍ଷ ତ ଭଲ ଦିନ ପଡ଼ୁଛି ଯିବା ଆଉ ବୁଲିକି ଆସିବା ଆଉ ହୁଁ ହୁଁ ହୁଁ ହଁ ହଁ ହଁ ହଉ କାଟ୍ ନା ଆଉ କ'ଣ କହିବ ରଖୁଛି ଆଉ